ଛବିଶ ଜାନୁଆରୀ ଦୁଇ ହଜାର କୋଡ଼ିଏ ଦୁଇ ଫେବୃଆରୀ ଦୁଇ ହଜାର ଏକୋଇଶ ଛବିଶ ଫେବୃଆରୀ ଦୁଇ ହଜାର ବାଇଶ ତିନି ମାର୍ଚ୍ଚ୍ ଦୁଇ ହଜାର ତେଇଶ ଦୁଇ ଡ଼ିସେମ୍ବର୍ ଦୁଇ ହଜାର ତେଇଶ